ହ୍ୟାଲୋ ପ୍ରଶାନ୍ତି ରେଷ୍ଟୁରାଣ୍ଟରୁ କହୁଛନ୍ତି ମୋର କିଛି ଖାଦ୍ୟ ଅର୍ଡ଼ର କରିବାର ଥିଲା ଚିକେନ ଆଇଟମ କିଛି ଅଛି

ଏଇ ସବୁ ଖାଦ୍ୟର ଦାମ କେତେ ଫୁଲ୍ର ରେଟ କେତେ ହାଫ୍ର ରେଟ କେତେ କିଛି ଖାଇବା ମୋର ଅର୍ଡର କରିବାର ଥିଲା